ହ୍ୟାଲୋ ହଁ ମ୍ୟାଡମ କୁହନ୍ତୁ କିଏ କହୁଥିଲେ ନମସ୍କାର ହଁ ହଁ ସରୋଜିନୀ ମ୍ୟାଡମ କୁହନ୍ତୁ

ଠିକ୍ ଅଛି ଯଦି ପୁରୀ ବୁଲିବାକୁ ଯିବା କେବେ ପ୍ଲାନ କରିଛନ୍ତି ଯିବାପାଇଁ କେବେ ପ୍ଲାନ କରୁଛନ୍ତି କେବେ ଯିବେ ଭାବୁଛନ୍ତି ହଉ ଏବେ ତ ଖରା ହେଉଛି ଖରା ଟିକେ ଟିକେ କମି ଆସିଲାଣି ଆପଣ ଯଦି ପୁରୀ ଯିବେ ତାହେଲେ ଆପଣ ବସ୍ ରେ ଯାଇ ପାରିବେ ନହେଲେ ଟ୍ରେନ ରେ ଯାଇ ପାରିବେ ଆଉ ନହେଲେ ଆପଣ ଗାଡ଼ି ବୁକ୍ କରିକି ଯାଇ ପାରିବେ ଗାଡି ଯଦି ଆପଣ ବୁକ୍ କରିବେ ଜଟଣୀରୁ ତାହେଲେ ଆପଣଙ୍କୁ ବାରଶହ ରୁ ପନ୍ଦରଶ ଟଙ୍କା ଭିତରେ ଲାଗିବ ଆଉ ଆପଣଙ୍କୁ ଦିନ ସାରା ସେ ରହିବେ ଆପଣଙ୍କ ପାଖରେ ଆପଣଙ୍କ ସାଙ୍ଗରେ ସବୁ ଆପଣଙ୍କୁ ବିଭିନ୍ନ ଜାଗା ବୁଲେଇକି ପହଞ୍ଚେଇବେ ଘରେ ପୁଣି ପୁରୀରେ ମୁଁ ଜାଣିବାରେ ପୁରୀରେ ତ ବହୁତ ଗୁଡ଼ାଏ ଜାଗା ଅଛି ସମୟ ହେବନି ଆପଣଙ୍କୁ ଗୋଟେ ଦିନରେ ବୁଲିବା ପାଇଁ ତଥାପି ଆପଣ ମୁଖ୍ୟ ମନ୍ଦିର ଯିବେ ଗୁଣ୍ଡିଚା ମନ୍ଦିର ଯିବେ ଶ୍ରୀ ମନ୍ଦିର ଯିବେ ସମୁଦ୍ର କୁଳ ଯିବେ ଏ ତିନିଟା ହେଉଛି ମୁଖ୍ୟ ଜାଗା ଯେଉଁଠି ବୁଲିଲେ ଆପଣଙ୍କୁ ବହୁତ ସମୟ ଲାଗିଯିବ ମନ୍ଦିରରେ ଆପଣ ପୁଣି ପ୍ରସାଦ ସେବନ କରିବେ ସେଠି ସମୟ ଲାଗିବ ହେଲେ ଆପଣ ଏଇ ତିନିଟା ହେଉଛି ମୁଖ୍ୟ ଜାଗା ସମୁଦ୍ର କୂଳରେ ବି ପିଲାମାନେ ଯଦି ଯାଉଛନ୍ତି ଫେମିଲି ସହିତ ଯାଉଛନ୍ତି ମାନେ ସମୁଦ୍ର କୂଳରେ ବି ଘଣ୍ଟେ ଦି ଘଣ୍ଟା ଆପଣଙ୍କୁ ସମୟ ଦେବାକୁ ପଡ଼ିବ ହେଲେ ଆପଣ ଜାଣି ପାରିବେ ଭଲ ଲାଗିବ ଟିକେ ତାପରେ ଆପଣ ଯଦି ମଠ ଗୁଡ଼ାଏ ଅଛି ଆଉ ଉପରେ ୱାଟର ପାର୍କ ଅଛି ଗୋଟେ ଦିନ ହେଲେ ଆପଣଙ୍କୁ ଦୁଇ ତିନିଟି ଜାଗା ବୁଲିକି ଆରାମ ରେ ଆସି ପାରିବେ ଭଲରେ ବୁଲି ପାରିବେ ଆପଣ ଯଦି ହୋଟେଲ ରେ ଖାଇବେ ବାହାରେ ତାହେଲେ ଆପଣଙ୍କୁ ପୁରୀ ଗଲେ ମୋ ମତରେ ଆପଣ ମନ୍ଦିରରେ ଖାଇବା ଟା ଭଲ ରହିବ କାହିଁକି ଅଭଡ଼ା ସବୁବେଳେ ମିଳିବନି ହୋଟେଲ ତ ସବୁବେଳେ ମିଳିବ ଆପଣ ପୁରୀ ଯଦି ଯିବେ ତାହେଲେ ମନ୍ଦିରରେ ଅଭଡ଼ା ସାଢେ ଗୋଟେ ରୁ ଦୁଇ ଟା ଭିତରେ ବାହାରୁଛି ଖାଇବା ସମୟରେ ଆପଣ ବାହାରେ ଟିଫିନ କରିଦେବେ ଯେତେବେଳେ ପହଞ୍ଚିବେ ପୁରୀରେ ସେଠି ପଇଡ଼ ମିଳୁଛି ସେଇଠି ଭଲ ଭଲ ଟିଫିନ ଦୋକାନ ଅଛି ବସଷ୍ଟାଣ୍ଡ ପାଖରେ ସେ ଆମର ଡ୍ରାଇଭର ଯେଉଁ ଯିବ ସେ ଆପଣଙ୍କୁ ପହଁଚେଇଦେବ ଠିକ ହୋଟେଲ ରେ ଆପଣ ଜଳଖିଆ କରିକି ମନ୍ଦିର ପଳେଇବେ ମନ୍ଦିର ଭିତରେ ବୁଲାବୁଲି କରିବେ ଗୋଟେ ବେଳକୁ ବାହାରିବ ଅବଢା ଆପଣ ଅବଢା ଖାଇବେ ଅବଢା ଖାଇ ସାରିଲା ପରେ ଆପଣ ପୁଣି ସମୁଦ୍ର କୂଳକୁ ଯିବେ ରହିବା ପାଇଁ ଯଦି ଆପଣ ଚାହୁଁଛନ୍ତି ତାହେଲେ ଭଲ ଭଲ ଗେଷ୍ଟ ହାଉସ ଅଛି ଯଦି ଆପଣ ରାତିରେ ରହିବାକୁ ଚାହିଁବେ ତାହେଲେ ସେ ସମୁଦ୍ର କୂଳରେ ବହୁତ ଭଲ ଭଲ କମ୍ ଦାମ ରେ ଭଲ ହୋଟେଲ ଅଛି ସେମାନେ ଆପଣ ଟିକେ ସେ ଅନୁସାରେ ଗାଇଡ଼ କରିକିଯିବାକୁ ପଡ଼ିବ ବିଭିନ୍ନ ପ୍ରକାର ହୋଟେଲ ଅଛି ହଜାର ଟଙ୍କା ପର ନାଇଟ ଗୋଟେ ରାତିକୁ ହଜାର ଟଙ୍କା ଅଛି ଗୋଟେ ରାତିକୁ ପାଞ୍ଚ ହଜାର ଅଛି ଆପଣଙ୍କ ହିସାବରେ ଆପଣ ଯଦି ହଜାର ଟଙ୍କା ହୋଟେଲ ରେ ରହିବେ ତାହେଲେ ସେମାନେ ବି ବହୁତ ଭଲ ହୋଟେଲ ଅଛି ଗୋଟେ ପରେ ଗୋଟେ ରୁମ ରେ ଦୁଇ ରୁ ତିନି ଜଣ ରହିପାରିବେ ଆଉ ସେମାନେ ଗୋଟେ ରାତିକୁ ହଜାର ଟଙ୍କା ନେବେ ସେମାନେ ଯେତେ ରାତି ରହିବେ ସେ ଅନୁସାରେ ରହିବେ ଆଉ ଯଦି ଆପଣ ସମ୍ବଲପୁର କି ବଲାଙ୍ଗୀର ଯିବେ ସେଠିକି ତ ଆପଣଙ୍କର କେବଳ ଟ୍ରେନ ରେ ଗଲେ ଆପଣଙ୍କୁ ଅସୁବିଧା ହେବ କାହିଁକି ଟ୍ରେନ ର ଟାଇମିଂ ଠିକ୍ ରହିବନି କାରଣ ଆପଣ ସେଠି ପହଞ୍ଚିବେ ଓଲ୍ହେଇବେ ଅସୁବିଧା ହେବ ଆପଣ ଯଦି ଏଇଠୁ ଗାଡ଼ି ହାୟର କରିକି ନେବେ ତାହେଲେ ଗାଡ଼ି ଆପଣଙ୍କୁ ତିନି ହଜାର ରୁ ଚାରି ହଜାର ଟଙ୍କା ଭଡ଼ା ନେବ ଆପଣଙ୍କୁ ସେଠି ପହଁଚେଇବ ସେଠି ବୁଲେଇବ ସେଠି ସମଲେଶ୍ୱରୀ ମାଙ୍କ ମନ୍ଦିର ଅଛି ହୀରାକୁଦ ଡ଼୍ୟାମ୍ ଅଛି ସମ୍ବଲପୁର ରେ ସେଠି ବୁଲି ପାରିବେ ବହୁତ ଭଲ ଜାଗା ସମ୍ବଲପୁର ଏ ବହୁତ ଭଲ ଭଲ ମଲ ବି ଅଛି ଦୋକାନ ବି ଅଛି ସମ୍ବଲପୁରୀ ଲୁଗା ମିଳୁଛି ଆପଣ ସେଠି ବୁଲି ପାରିବେ ହୀରାକୁଦ ଡ଼୍ୟାମ୍ ରେ ଆପଣ ବହୁତ ସମୟ ରହି ପାରିବେ ଦେଖି ପାରିବେ ଭଲ ଯାଗା ବୁଲିକି ଆସି ପାରିବେ ଆପଣ ସମ୍ବଲପୁର ଗଲେ ଭଲ ଲାଗିବ ସମଲେଶ୍ୱରୀ ମନ୍ଦିର ଅଛି ସେଠି ପାଖା ପାଖି ଆଉ ଗୋଟେ ଅଛି ଘଣ୍ଟେଶ୍ୱରୀ ମନ୍ଦିର ଆପଣ ଘଣ୍ଟେଶ୍ୱରୀ ମନ୍ଦିର ବି ଯାଇପାରିବେ ଦୁଇ ତିନି ଟା ମନ୍ଦିର ଅଛି ମୁଁ ଆପଣଙ୍କୁ ଗାଇଡ଼ କରିପାରିବି ବଲାଙ୍ଗୀର ଗଲେ ଆପଣଙ୍କୁ ସିଆଡ଼େ ନୃସିଙ୍ଗନାଥ ହରିଶଙ୍କର ଯିବେ ଆଉ ନୃସିଙ୍ଗନାଥ ହରିଶଙ୍କର ଯେହେତୁ ପାହାଡ଼ ଭିତରେ ଗୋଟେ ଦିନରେ ଦୁଇଟା ଯାକ ବୁଲିବା ଟିକେ କମ ଆପଣ ଙ୍କୁ ସମୟ ପାଇବନି ନୃସିଙ୍ଗନାଥ ଗୋଟେ ପାହାଡ଼ ଉପରେ ହରିଶଙ୍କର ଆଉ ଗୋଟେ ପାହାଡ଼ରେ ଟିକେ ସମୟ ଆପଣଙ୍କୁ ଲାଗିବ ଗୋଟିଏ ଦିନରେ ଆପଣ ଗୋଟିଏ ଯାଗା ଭଲରେ ବୁଲି ପାରିବେ ଆପଣ ବଲାଙ୍ଗୀର ଯଦି ଯିବେ ତାହେଲେ ମୋର ମୁଁ ଭାବୁଛି ଆପଣ ଟ୍ରେନ ରେ ପଳାନ୍ତୁ ଟ୍ରେନ ରେ ଟିକେଟ ରିଜର୍ଭେସନ କରିକି ପଳାନ୍ତୁ ସେଇଠୁ ଗୋଟେ ଗାଡ଼ି ହାୟର କରିବେ ଆପଣ ଏତେ ବାଟରୁ ଗାଡ଼ି ନ ନେଇକି ସେଇ ପାଖରେ ଷ୍ଟେସନ ପାଖରେ ବହୁତ ଗୁଡେ ଅଛି ଟ୍ରାଭେଲ ଏଜେନ୍ସି ଆପଣ ଯେ କୌଣସି ଟ୍ରାଭେଲ ଏଜେନ୍ସି କି ଗଲେ ବି ସେମାନେ କମ ପଇସା ରେ ଆପଣଙ୍କୁ ନୃସିଙ୍ଗନାଥ ହରିଶଙ୍କର ବୁଲେଇକି ଆଣି ପାରିବେ ଭଲ ଲାଗିବ ସେଠି ପତ୍ରା ଡ଼୍ୟାମ୍ ଅଛି ପାଖା ପାଖି ଆଉ କିଛିଟା ଡ଼୍ୟାମ୍ ବି ଅଛି ଆପଣ ଦେଖି ପାରିବେ ନୃସିଙ୍ଗନାଥ ହରିଶଙ୍କର ତ ବହୁତ ଭଲ ଯାଗା ଆପଣ ଦୁଇ ଦିନ ଯଦି ହୋଟେଲ ରେ ରହିବେ ତାହେଲେ ସେଠି ହୋଟେଲ ଟିକେ କମ ପଇସା ରେ ମିଳିଯିବ ବେଶୀ ପଇସା ସେଇଠି ପଡ଼ିବନି ଯେହେତୁ ବେଶୀ ଲୋକ ସେଇଠି ଯାଉନାହାନ୍ତି ଟିକେ କମ ପଇସା ରେ ଆପଣଙ୍କୁ ସେଠି ଭଲ ହୋଟେଲ ମିଳିଯିବ ତଥାପି ତଥାପି ଦଶ ହଜାର ଭିତରେ ଖର୍ଚ୍ଚ ହେବ ଦୁଇ ଟା ଯାକ ବୁଲିକି ଆପଣ ଆରାମ ରେ ଆସି ପାରିବେ ଘରକୁ ନିଶ୍ଚୟ ଆଜ୍ଞା ନିଶ୍ଚୟ କଲ କରିବେ ଧନ୍ୟବାଦ ନମସ୍କାର ନମସ୍କାର